ହେଲୋ ଆଜ୍ଞା ମାଡାମ କୁହନ୍ତୁ ଏଇ ନମ୍ବରରୁ ମୋ ପାଖକୁ କଲ ଆସିଥିଲା ତ ମୁଁ ଟିକେ ବ୍ୟସ୍ତ ଥିଲି ତ ସେଥିପାଇଁ ରିସିଭ କରିପାରିଲିନି ମ୍ୟାଡମ୍ ଆପଣ ଆପଣ ତ କହୁଛନ୍ତି ଆପଣ ପ୍ରଥମ ଥର ଓଡ଼ିଶା ଆସିଛନ୍ତି ଓଡ଼ିଶା ବିଷୟରେ କିଛି ଜାଣି ନାହାନ୍ତି ତ ଆପଣ ମତେ ଫାଷ୍ଟ ଦେଖା କରନ୍ତୁ ତା'ପରେ ମୁଁ ଆପଣଙ୍କୁ ଗୋଟେ ଦୋକାନକୁ ନେଇଯିବି ଏ ଯେଉଁ ଫ୍ରୀଜିମକୁ ନେଇଯିବି ସେଠି ଭଲ ସମ୍ବଲପୁରୀ ଶାଢ଼ୀ ମିଳିଯିବ ଶସ୍ତାରେ ଆଉ ଭଲ ହାତ କାମ ହେଇଥିବ କପଡାବି ଭଲ ଆସିଯିବ ଆଉ ଏମିତି ଭଲ ଶସ୍ତାରେ ମିଳିଯିବ ଆ ସେଇ ସାତଶହ ଆଠଶହ ଭିତରେ କପଡା ବି ଭଲ ଆସିଯିବ ଆଉ ତା' ଭିତରେ ହାତ ତିଆରିବି ଭଲ ହୋଇଥିବ ଆଉ କଲର ବି ଏତେ ମାନେ ରହିବ ବହୁତ ଦିନ ପର୍ଯ୍ୟନ୍ତ କଲର ରହିବ ଉଡ଼ିବନି ସେମିତି ଆଉ ଜିନିଷ ସବୁ ମିଳିବ ଆଉ ଆପଣ ଆପଣ ମୋତେ ଆସିକି ଦେଖା କରନ୍ତୁ ତା'ପରେ ମୁଁ ଆପଣଙ୍କୁ ନେଇଯିବି ଆମର ମୋ ଲୋକେସନ କେନ୍ଦ୍ରାପଡା କେନ୍ଦ୍ରାପଡାର ପଟାମୁଣ୍ଡାଇ ବ୍ଲକରେ ଆଜ୍ଞା ଆଜ୍ଞା ମୁଁ ଆପଣଙ୍କୁ ଗୁଗୁଲ ମ୍ୟାପରୁ ଲୋକେସନ ଆପଣଙ୍କୁ ସେଣ୍ଡ କରିଦେବି ନଚେତ ସେ ମତେ କହିଦେଉଛି କି କେନ୍ଦ୍ରାପଡ଼ା ଡିଷ୍ଟ୍ରିକ୍ର ପଟାମୁଣ୍ଡାଇ ବ୍ଲକର ସାନଜରିଆ ଗାଁ ରେ ଆମ ଘର ଆପଣ ସେଇଠିକୁ ଆସନ୍ତୁ ଆମେ ସାଙ୍ଗ ହୋଇକି ଯିବା ଆଉ ଶାଢ଼ୀ କିଣିକି ଆଣିବା ଆଜ୍ଞା